ହ୍ୟାଲୋ ଏ କ'ଣ କରିବା ଏ ବସଛି ଆଉ ହଁ ହଁ କାମ କ'ଣ କାମ କିଛି ନାହିଁ ସେମିତି କିଛି କ'ଣ କେତେ ପ୍ରାଇସ୍ ପଡ଼ୁଛି ଟିକେଟ୍ କିଏ କିଏ ଯିବା ଆଉ କ'ଣ ଯେଉଁ ଟିକେଟ୍ କେତେବେଳେ କାଟିବ କାମ ତ ଅଛି ନା ବହୁତ ଦିନ ହେଲା ଦେଖା ହେଇନି ଯଦି କହିବ ଯିବା ଆଉ ବୁଲିବାଲିକି ଆସିବା ଦେଖିକି ସିଆଡ଼େ ପାର୍ଟିଫାର୍ଟି ବନାଇକି ଆସିବା ଆଉ ନାହିଁ ମୋର ବାଇକ୍ ଅଛି ତୁ ନେଇକି ଆସ ବାଇକ୍ ନେଇକି ତୁ ବି ବାଇକ୍ ନେଇକି ଆସିଥା ନହଲେ ତ ରୁମ୍ରେ ରଖିଦେବା ରଖିଦେଇକି ଯିବା ଆଉ ହଉ ଡିନର୍ଟା ସିଆଡ଼େ ତ ଆଉ ତୋ ଥ୍ରୋରୁ ହେବ ଆଜି ଖାଇବା ଆଉ ଟିକେଟ୍ ପଇସାଟା ମୁଁ ଦେଇଦେବି ତୁ ଖାଇବା ପଇସା ଦେଇଦେବୁ ହଉ ଠିକ୍ ଅଛି ତ ଛାଡ଼ି ଦେଉଛି ଆଉ ହଁ ହଁ ହଉ ହଉ ହଉ ଆସ ଦେଖାହେବା ହଁ

ହଁ ତଥାପି ମୋର ହେଇଯିବ ସେଇ ପାଞ୍ଚଟା ଭିତରେ ମୁଁ ପହଞ୍ଚିଯିବି ହେଲା ହଉ ଠିକ୍ ଅଛି